ହ୍ୟାଲୋ ହ୍ୟାଲୋ ହ୍ୟାଲୋ ହଁ ହଁ ମୁଁ ପ୍ରଭାକର କହୁଛି ନଛିପୁରରୁ ଆମର ଛାତ ଉପରେ ଗୋଟେ ଷ୍ଟୋର୍ ରୁମ୍ଟେ ହେବ ଆଉ କେମିତି କ'ଣ ତା'ର ସବୁ ମ୍ୟାଟେରିଆଲ୍ ସବୁ ଦରକାର କେତେ ଖର୍ଚ୍ଚ ହେବ ଏସବୁ ବିଷୟରେ ଟିକିଏ କୁହ ଆଠ ଫୁଟ୍ରୁ ଆଠ ଫୁଟ୍ ଗୋଟେ କରିବା ଆଉ ହଁ ହଁ ଛୋଟ ରୁମ୍ଟେ ହେବ ଆଉ ଷ୍ଟୋର୍ ରୁମ୍ ଆଉ ଇଟାରେ କରିବା ଆଉ

ହଁ ଦୁଇ କୁଇଣ୍ଟାଲ୍ ରଡ଼୍ ସିମେଣ୍ଟ୍ ସବୁ ସବୁକି ତିରିଶଟା ଲାଗିବ ଆଉ ଆଉ ବାଲି ଚିପ୍ସ୍ ଏସବୁ ଆଉ

ହଁ ଏବେ କରିବା ଆଉ କ'ଣ ଏଇ ଭିତରେ କରିବା ଏଇ ଦୁଇ ପାଞ୍ଚ ସାତ ଦିନ ଭିତରେ ଆଉ ଛଅ ସାତ ଦିନ ଭିତରେ ନାଇଁ ନାଇଁ କିଛି ଆସିନି ଆସିବ କିଣା ହୋଇକି ସବୁ ସବୁ ଜିନିଷ କିଣିକି ଆଣିବାକୁ ପଡ଼ିବ ନା ଆଉ ଇଟା ଆସିବ ବାଲି ଆସିବ ଚିପ୍ସ୍ ଆସିବ ରଡ଼୍ ଆସିବ ଆଉ ତୁମେ ମିସ୍ତ୍ରୀ ତୁମର କେତେଲୋକ ଲାଗିବେ କ'ଣ କରିବେ ତୁମେ ଠିକା ନେଇଯିବ କି ନହେଲେ ହାଜିରି ଯେମିତି କରିବ ଆଉ କ'ଣ ଏଥିପାଇଁ ମୁଁ ତୁମକୁ କହୁଛି ଆଉ ହେବ ତ

ହଁ ହଁ ଛଅ ସାତ ଦିନ ଯାଉ କିଛି ନୁହଁ ମିସ୍ତ୍ରୀମାନଙ୍କୁ ତ ଖରା ଦିନେ ତ ଅବିକା କାମ ସମସ୍ତିଙ୍କର ଭିଡ଼ ଆଉ ଆଉ ଆମେ କାଉଳା ହେଲେ କ'ଣ ହୋଇଯିବ କାମ ନା କ'ଣ

ହଁ ଏବେ ଆଣିବା ହାରି ଦୁଇ ତିନି ଦିନ ଭିତରେ ଆଉ କ'ଣ ଏଇ ଦୁଇ ତିନି ଦିନ ଭିତରେ ଆଣିକି ରଖିଦବା ସବୁ ଆଉ ଯାହା ଯାହା ଲାଗିବ ସବୁ ଜିନିଷ କିଣା ହେଇକି ବଜାରରୁ ଆସିଲେ ହାରି ହେଲା ଆଉ କ'ଣ ହଁ ସେଥିପାଇଁ ମୁଁ ତୁମ ପାଖକୁ ଫୋନ୍ କରିଛି ହେଲା

ହଁ ଛୋଟ ଷ୍ଟୋର୍ ରୁମ୍ଟେ କରିବା ଆଉ ହଁ ଛାତ ଉପରେ ହେବ ଆଉ କ'ଣ ଆଉ ମିସ୍ତ୍ରୀ ମଜୁରୀ ଏବେ କେତେ ଅ ହଉ ସାତଶହ ପଚାଶ ଦିଆ ହେବ ଲେବର୍ମାନଙ୍କର ତ ପାଞ୍ଚଶହ ପାଞ୍ଚଶହ ପଚାଶ ଏହିଭଳିଆ ଚାଲିଛି ଆଉ କ'ଣ ଅ ହଉ ଯାହା ଖର୍ଚ୍ଚ ହେବ ଆଉ କ'ଣ ଆଉ ଯେତେବେଳେ ଘର କରିବା ପଇସା ଖର୍ଚ୍ଚ ହେବନି କ'ଣ ମନକୁ ଘର ହେବ ନା କ'ଣ ହଁ ହଁ ଜିନିଷ ଆଣିବା ହାରି ତିନି ଚାରି ଦିନ ଭିତରେ ସବୁ ଜିନିଷ ଆସିଲେ ଛଅ ସାତ ଦିନ ତୁମମାନଙ୍କୁ ତ ଏଇନେ ସମୟ ନାହିଁ ନା ଆଉ ମିସ୍ତ୍ରୀମାନଙ୍କର ତ ଏଇନା ଖରାଦିନ ସବୁଆଡ଼େ କାମ ଭିଡ଼ ଚାଲିଛି ଅ ହଉ କରିବା ଆଉ ନା କ'ଣ କହୁଛ ଅ ହଉ କରିବା ଆଉ କ'ଣ ବାହାରୁ ତ ସବୁ ଜିନିଷ ମ୍ୟାଟେରିଆଲ୍ ସବୁ ଆସିବ ଆଉ କ'ଣ ଅ ହଉ ହଁ ଏଇ ଦି ତିନି ଦିନ ଭିତରେ ସବୁ ଆଣିବା ହାରି ଆଉ କ'ଣ ଏକାବେଳେ ତ ଛାତ ପଡ଼ିବ ଏକାବେଳକେ ପ୍ଳାଷ୍ଟର୍ ହେବ ଏକାବେଳକେ ସବୁକାମ ହେବ ଫିନିସିଙ୍ଗ୍ ହେବ ଏକାବେଳକେ କବାଟ ଫବାଟ ଲାଗିବ ଆଉ ଲାଗିବ ତ ଯାହା ଲାଗିବ କେତେ ଦିନ ଯାହାହେଲେ ମାସେ ଖଣ୍ଡେ ଲାଗିବ ସବୁ ସବୁ କାମ ତୁଟିଲା ବେଳକୁ